ଆମ ଅଞ୍ଚଳର ଲୋକମାନେ ବ୍ୟବସାୟ ଉପରେ ନିର୍ଭର ନ କରି ଚାଷବାସ ବା ଚାକିରୀ ଉପରେ ଅତ୍ୟନ୍ତ ନିର୍ଭର ହୋଇଥାନ୍ତି ତେଣୁ ଏହି ଅଞ୍ଚଳରେ ବ୍ୟବସାୟର କୌଣସି ବିକାଶ ଘଟି ନାହିଁ ବା ସେ ବିଷୟରେ ଏତେଟା ମୋର ମତ ନାହିଁ